ହେଲୋ କାଇଁ ଫଟୋ ଷ୍ଟୁଡିଓ ଫଟୋ ଉଠଉନ କିଛି ତ ଦିଶୁନାହିଁ ଆଉ ଫଟୋ ତ ନିର୍ମଳ ଭାବରେ ଦେଖାଗଲେତ କିଏ ଯିବ ଆସିବ ଫଟୋ ଉଠେଇବା ଆାଣିବା ସେ କାମ କରିବା ହଁ ଆଉ କରିବା ଦୁଇ ଲୋକ ଯିବା ଦୁଇ ଚାରିଲୋକ ନେଇକି ଗଲେ ଫଟୋ ନିର୍ମଳ ଭାବରେ ଉଠିଲେ ତ କିଏ ଯିବେ ଆଉ ଫଟୋ ନ ଉଠିଲେ କିଏ ଯିବେ କି ନିର୍ମଳ ଫଟୋ ହେବାର ଅଛି ଯଦି କାର୍ଯ୍ୟ ହେଲେ ଭିଡିଓ କ୍ୟାମେରା କରିବା ଏ ସବୁ ଫଟୋ କରିବା ହଁ ଆଠଟା କରିବା ଜଣେ ଜଣେ ଆଠଟା କରିବା

ଦଶଟାକୁ କେତେ ପଇସା କି ଆଠଟା ହେଲେ ଚାଳିଶ ଟଙ୍କା କରିବା

ହଁ ହଁ ହଁ ହଁ